ସାଂପ୍ରତିକ ବର୍ଷ ଗୁଡ଼ିକରେ ଭାରତର ଅର୍ଥନୀକି ଅର୍ଥନୀତି ବହୁଳ ଭାବରେ ବୃଦ୍ଧି ହୋଇଛି ଏଁ ଯେପରିକି ଆମ ଭାରତରେ ବିଭିନ୍ନ ପ୍ରକାର ଶିଳ୍ପାୟନ ଏବଂ କଳକାରଖାନା ପ୍ରସ୍ତୁତ ହେବା ଦ୍ଵାରା ଲୋକମାନେ ବହୁତ ଆଗକୁ ବଢ଼ି ପାରୁଛନ୍ତି ଏବଂ ଆମ ଭାରତର ଅର୍ଥନୀତି ବହୁତ ବିକାଶ ହୋଇଛି ଏବଂ ଏହି କ୍ଷେତ୍ରରେ ଆମର ଇଣ୍ଟରନେଟ ବ୍ୟାଙ୍କିଂ ଆଉ ଡିଜିଟାଲ ପେମେଣ୍ଟେର ବହୁତ ବହୁତ ସାହାଯ୍ୟ ରହିଚି ଯେପରିକି ଆମ ଇଣ୍ଟରନେଟ ମାଧ୍ୟମରେ ସବୁ କିଛି କରିପାରୁଛୁ ଯାହାଫଳରେ କି ଲୋକମାନଙ୍କର ସମୟ ବଞ୍ଚୁଛି ଆଉ ଡିଜିଟାଲ ପେମେଣ୍ଟ ଯଥା ଆମର ଫୋନପେ ହୋଇଯାଉ ଗୁଗଲପେ ହୋଇଯାଉ ଇତ୍ୟାଦି ଦ୍ଵାରା ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକୁ ଅତି ସହଜ ଭାବରେ କରିଥାଉ ବହୁତ ଭଲ ଭାବରେ ଅତି କମ୍ ଟାଇମରେ ଲୋକମାନଙ୍କର ସମୟ ବଞ୍ଚେ ଏବଂ ସେଇ କାର୍ଯ୍ୟକୁ ଆମେ ଭଲ ଭଲ ଭାବରେ କରିଥାଉ